ବନ୍ୟା ଯେଉଁ ମାନେ କୃଷକମାନେ ଯେଉଁ ଫସଲ କରିବା ବେଳେ ବନ୍ୟା ମରୁଡ଼ି ବା କଠିନ ଶୀତ କି ବାତ୍ୟା କି କୁଆପଥର ପଡ଼ିଲା ଏ ସମୟରେ ଯେଉଁ କ୍ଷୟକ୍ଷତି ହୁଏ କୁଆପଥର ପଡ଼ିଲେ ସିଝିଯିବ ବାତ୍ୟା ସମୟରେ ମଧ୍ୟ ସେ ମୂଳରୁ ଗଛ ଧୋଇଯିବ ପୁଣି ଆହୁରି ମାନେ ଭଲ ଫସଲ ହେଲାବେଳକୁ ସମୟ ଲାଗିବ ଶୀତ ଦିନେ ଭଲ ମାନେ ଶୀତ ବହୁତ ହେଲାମାନେ କଠିନ ଶୀତ ହେବା ଫଳରେ ମାନେ ଯେଉଁ ଫଳଟା ହୋଇଥିବ ତାର ଭଲ ମାନେ ବଢ଼ି ପାରିବନି କି ମରୁଡ଼ି ହେଲେ ମଧ୍ୟ ସେ ସବୁ ନଷ୍ଟ ହେବ ସେଥିପାଇଁ ଯଦି ନଷ୍ଟ ହେଲା ଏହାର ପ୍ରତିକାର ଆମେ କଣ କରିପାରିବା ଯିବା ଆମର ଯେଉଁ ବ୍ଲକରେ ଜଣାଇବା କେମିତି ସେମାନେ ଆର କଣ ପ୍ରତିକାର କରିକି କେତେ ଆମର ସୁବିଧା ଆମକୁ ଦେବେ କିମ୍ବା ଯିବା ଯେଉଁ କୃଷି ବିଭାଗରେ ଜଣେଇବା ତାର ତାର ଚାରା ଦେଇପାରିବେ ଆଉ ଲଗାଇବା ପାଇଁ କିମ୍ବା ମଞ୍ଜି ଦେବେ କିଛି ତାର କଣ ବ୍ୟବସ୍ଥା କରାଇବେ ତାଙ୍କୁ ଜଣାଇବା ନଚେତ ଠାକୁରଙ୍କୁ ପୁଣି ମାନେ ଜଣାଇ ଆଉ ଥରେ ଫସଲ ଲଗାଇ ଆରମ୍ଭ କରିବା ଫସଲ କରିବା ଆଉ ଗତିରେ ଏତିକି ଜଣାଇବା ବ୍ଲକରେ